ଘର ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବାକୁ ହେଲେ ପ୍ରଥମେ ଆମେ ବ୍ୟବହାର କରୁଥିବା ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍ ବଟଲ୍ ହେଉ ଅଳିଆ ଆବର୍ଜନା ହେଉ ସେସବୁକୁ ଏଣେତେଣେ ନଫୋଫାଡ଼ି ଅଳିଆ ଆବର୍ଜନାକୁ ଡଷ୍ଟବିନ୍ରେ ପକାଇବା ଏବଂ ସେସବୁକୁ ଅଧିକ ହୋଇଗଲା ପରେ ସେସବୁକୁ ନିଆଁ ଲଗାଇ ଜଳାଇଦେବା ଦରକାର ଏବଂ ସଫାସୁତୁରା ରଖିବା ପାଇଁ ବି ଘର ଚାରିପାଖ ବ୍ଲିଚିଂ ପାଉଡ଼ର ପକାଇବା ନିହାତି ଦରକାର ଅଳିଆ ଆବର୍ଜନା ବେଶି ହୋଇଗଲା ପରେ ମ୍ୟୁନିସିପାଲିଟି ଗାଡ଼ି ଆସୁଛି ସେଥିରେ ବି ଆମେ ଅତି ସହଜରେ ଅଳିଆ ଆବର୍ଜନାକୁ ଦେଇପାରିବା ଏପରି ଭାବରେ ଆମ ଘରର ଆଖପାଖକୁ ସାଫ ସଫାଇ ରଖିପାରିବା